ପଚିଶ ଫେବୃଆରୀ ଦୁଇହଜାର ଦଶ ଅଠେଇଶ ଏପ୍ରିଲ ଦୁଇହଜାର କୋଡ଼ିଏ ବାଇଶ ଜୁଲାଇ ଦୁଇହଜାର ଏକୋଇଶ ଏଗାର ଅକ୍ଟୋବର ଦୁଇହଜାର ବାଇଶ ଏଗାର ଡିସେମ୍ବର ଦୁଇହଜାର ତେଇଶ